ମୁଁ ମାଛ ଧରିବା ଶିଖିଲି ବଡ଼ମାନଙ୍କଠାରୁ ବଡ଼ମାନେ ପିଲାଦିନ ମାଛ ଧରିବାକୁ ଯାଉଥିବା ବେଳେ ମୁଁ ତାଙ୍କ ସାଙ୍ଗରେ ମାଛ ଧରିବାକୁ ଯାଏ ଓ ସେଠି ମାଛ ଧରିବା ବିଷୟରେ ଜାଣେ ସେମାନେ ଜାଲ ଧରି ମାଛ ଟାଣିବା ପନିକିରେ ମାଛ ଧରିବା ଏବଂ ଫାସି ପକୀ ମାଛ ଧରିବା ମୋଗୁରାରେ ମାଛ ଧରିବା ଇତ୍ୟାଦି କାମ କରୁଛନ୍ତି ମାଛ ଧରିବା ତାଙ୍କର ବ୍ୟବସାୟ ଅଟେ ଏବଂ ଆମ ଗ୍ରାମରେ ଅନେକ ଲୋକ ମାଛ ଧରନ୍ତି ଓ ମାଛକୁ ସେମାନେ ଆଣି ଖାଆନ୍ତି ଏବଂ ଗାଁରେ ବାଟନ୍ତି ବଡ଼ ବଡ଼ ବଡ଼ ଜାହାଜ ବୋଟ୍ ନେଇ ସେମାନେ ସମ ସମୁଦ୍ରକୁ ଯାଆନ୍ତି ସମୁଦ୍ରରେ ବହୁତ ମାଛ ଧରି ସେମାନେ ଟ୍ରକ୍ରେ ବାହାରକୁ ପଠାନ୍ତି ଏବଂ ସେଥିରେ ସେମାନେ ବହୁତ ପଇସା ରୋଜଗାର କରନ୍ତି ଏବଂ ପଇସା ରୋଜଗାର କରିବା ଦ୍ୱାରା ସେମାନଙ୍କର ଅନେକ ଲାଭ ହୋଇଥାଏ ଓ ଲାଭରେ ସେମାନେ ଅନେକ ପଇସା ରୋଜଗାର କରନ୍ତି ଏବଂ ରୋଜଗାର କରିବା ଦ୍ୱାରା ସେମାନେ ନିଜର ଜୀବିକା ନିର୍ବାହ କରନ୍ତି ମାଛ ଧରିବା ପାଇଁ ଅନେକ ଲୋକ ଚିଡ଼ନ୍ତି କାରଣ ମାଛ ଧରିକି କଷ୍ଟ କରିକି ଖାଇବ ପଇସା ଦେଇ ତ ମାଛ ମିଳୁଛି କିନ୍ତୁ ଲୋକ ମା ଧରିକି ମାଛ ଖାଇବା ମଜା ଅଲଗା ଏବଂ ଅନ୍ଧୁଳିରେ ମାଛ ଧରିବା ଚଛୋଟବେେଳେ ଶୁଆରେ ପାଣି ଯାଉଥିବା ବେଳେ ଅନ୍ଧୁଳି ପକେଇ ମାଛ ଧରିବା ଇତ୍ୟାଦି ମୁଁ ଶିଖିଛି ମାଛ ଧରିବା ପାଇଁ ସେମାନେ ମାଛକୁ ଧରିବା ଇତ୍ୟାଦି କାର୍ଯ୍ୟ କରନ୍ତି ଏବଂ ମାଛ ଧରିବା ପାଇଁ ସେ ଅନେକ ଚେଷ୍ଟା କରନ୍ତି ମାଛ ପାଇଁ ସେମାନେ ବହୁତ କଷ୍ଟ କରନ୍ତି କଷ୍ଟ କରିବା ଦ୍ୱାରା ମାଛ ଧରନ୍ତି ମାଛ ଧୋଇ ସରିଲା ପରେ ସେ ବୁଲି ମାଛ ଧରିବା ପାଇଁ ସେମାନେ ଜଙ୍ଗଲକୁ ଯାଆନ୍ତି ଜଙ୍ଗଲର ମାଛ ଜଙ୍ଗଲରେ ଥିବା ନଈରେ ଲୋକମାନେ ମାଛ ଧରନ୍ତି କାରଣ ସେଠି ବଡ଼ ବଡ଼ ମାଛ ଥାଏ ଏବଂ ନଈ ସମୁଦରେ ବୁଲି ସିଏ ମାଛ ଧରନ୍ତି ମାଛ ଧରିବା ପାଇଁ ସିଏ ବହୁତ ସାହାଯ୍ୟ କରନ୍ତି ସେମାନେ ମଗୁରା ବସେଇ ମାଛ ଧରିବା ଜମନ୍ତୁଳିରେ ମାଛ ଧରନ୍ତି ବନିସ ପକେଇ ମାଛ ଧରିବା ଜାଲାରେ ମାଛ ଧରିବା ଇତ୍ୟାଦି କାର୍ଯ୍ୟ ସେ କରିଥାନ୍ତି କାର୍ଯ୍ୟ କାଯ୍ୟ କରିବା ଦ୍ୱାରା ତାଙ୍କର ବହୁତ ଲାଭ ହୋଇଥାଏ ଏବଂ ମାଛ ଜାଲ ଦ୍ୱାରା ମାଛ ଧରିବା ବଡ଼ ବଡ଼ ଲୋକମାନେ ମାଛ ଧରିବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଦୋକାନ କିଣି ଆନ୍ଧ୍ର ମାଛ ଖାଆନ୍ତି ଦେଶୀ ମାଛ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି ଇତ୍ୟାଦି ଇତି ରହୁଛି